ହଁ ମୁଁ ଗୋଟେ ପ୍ରତିଯୋଗିତାରେ ଭାଗ ନେଇଥିଲି ଆମ ଗ୍ରାମରେ ଗୋଟେ ପ୍ରତିଯୋଗିତା ହେଇଥିଲା ମୁଁ ସେଥିରେ ବିରିୟାନୀ ରୋଷେଇ କରିଥିଲି ମୋ ବିରିୟାନୀରେ ବାସୁମତୀ ଚାଉଳ ଆଉ ଚିକେନ୍ ଆଉ ଗରମ ଆଉ ମସଲା ଥିଲା ତା ଭିତରେ ଗରମ ମସଲା ଯେଉଁ ଜ ଜାଇଫଳ ଏମିତି ଗୋଟେ ମସଲା ଥିଲା ଆଉ ଅଦା ରସୁଣ ପେସ୍ ପେଷ୍ଟ୍ ଥିଲା ଆମେ ବିରିୟାନୀ ରୋଷେଇ କରିଥିଲି ସେ ପ୍ରଥମ ଆମେ ଭାଗ ନେଇଥିଲେ ଆମେ ମୁଁ କେବେ କେବେ ୟୁଟ୍ୟୁବରୁ ରୋଷେଇ କରିବାକୁ ନ କରିଥିଲି ଆମେ ଭାଗ ନେଲି ଆମ ଗ୍ରାମ ଗ୍ରାମରୁ ଗୋଟେ ପ୍ରତିଯୋଗିତା ଆସିଥିଲା ସେଥିରେ ମୁଁ ଭାଗ ନେଲି ସେ ଭାଗ ନେଇକି ମୁଁ ବିରିୟାନୀ ରୋଷେଇ କରିଥିଲି